ହଁ ଏ ବିଲରେ ବୁଲା ବୁଲି କରତେ ଆସିଥିଲି ଆଉ ଟିକେ ଦେଖି ଦେଖିକି କିସ ଟା ନା ଆଜି କାମ ନାହିଁ କାଲି ତ ପର୍ବଟା ଅଛି ସେଇଥି ପାଇଁ ଆଜି ଟିକେ ବୁଲା ବୁଲି କରି ଦେଉଛି ଆଉ ଏବେ ସେଇ ଗୋଟିଏ କାମ ତ ଚାଲିଛି ଆଉ ରାଜମିସ୍ତ୍ରୀ ଆଉ ମିଶାଇ ଏଇଠି ଆମର ଆମର ଗାଁରେ ତାପରେ ଟାଉନ୍ ମୂଳରେ ଘର ଫର ଧରି କି କାମ ଚାଲିଛି ହଁ ଚାଲ ଆଉ ଆଉ ଯାଇ କି ଆଜି କାଲି ସବୁ ରାଜନୀତି କେମିତି କିଏ ବିକିବ ତାଙ୍କ ନାଁ ଆଙ୍କ ନାଁ ଆମର ବିଜୟ ଭାଇ ବି ଜେ ପି

ହଁ ଏବେ ତ ସେ ଦେଉଛି ନା ତାକୁ ଦେଲେ ଆହୁରି ଜାଣ ଲାଭ ଅଛି ଆଉ ହାତ ଚିହ୍ନକୁ ଦେଇ କିଛି ଲାଭ ନାହିଁ କଂଗ୍ରେସକୁ ଦେଇକରି ଆଉ ନ ନାହିଁ ଆମର ମୋଦିକୁ ଦେଲେ ହେବ ହଁ ଦେବେ ହିଁ ଆଉ ତା'ପରେ ତ ଆମ ପାର୍ଟିରୁ ଉଠାଇବେ ପଇସା ଆମେ ତ ଅଛେ ହଁ ଗାଁ ଆଡ଼େ ହାଲ୍ ଚାଲ୍ କି ଅଛି ମାନେ ଭୋଟ୍ ସବୁ କିଏ କିଏ ଦେବେ ବେଲି କହୁଛନ୍ତି ହଁ ବଢ଼ିବ ଆଉ ଆମର ତ ଏପଟେ ତ ସବୁ ଶଙ୍ଖ ଚିହ୍ନରେ ଦେବେ ବୋଲି ଭାବୁଛନ୍ତି ଆଉ ବିଜେଡ଼ିକୁ ହଁ ଆଚ୍ଛା ଆଉ ତାହାହେଲେ ଆଉ ଇଏତ ଆମର ନବୀନ ପଟ୍ଟନାୟକ ଦେଉଛି ପୁଣି ଲକ୍ଷେ ଟଙ୍କା ପରା ସବୁ ବିନା ସୁଧରେ ଏବେ ସବୁ ଯିବ ପିଢିମାନଙ୍କୁ ହଁ ସେୟା ସମସ୍ତେ ଚାହିଁଲେ ହେବନା ଜଣେ ଦୁଇଜଣ ଚାହିଁଲେ କିଛି ହେବନା ତ ଏଇ ବର୍ଷ ଏଇ ବର୍ଷ ଦେଖା ଯାଉ କ'ଣ ହେଉଛି ଆଉ ହଁ ଆମର୍ ତୁମର୍ ସ୍ଥାନେ ସେଇ ପଟୁ ସେମିତି ଚାଲିଛି ଆମର ଏପଟେ ତ ସବୁ ଶଙ୍ଖ ସବୁ ଶଙ୍ଖ ଫୁଙ୍କିବେ ଆଉ ଏ କାମକୁ ଯିବେ ତାହାହେଲେ ହେଉ ହେଉ